ଦଶରୁ ଦଶଲକ୍ଷ ଭିତରେ ଥିବା ପାଞ୍ଚଟା ସଂଖ୍ୟା ହେଲା ଦୁଇଲକ୍ଷ ପଇଁତିରିଶହଜାର ଚାରିଶହ ପନ୍ଦର ଚାରିଲକ୍ଷ ପଇଁତିରିଶ ହଜାର ପାଞ୍ଚଶହ ଚାରି ଛଅଲକ୍ଷ ତିନିହଜାର ଦୁଇଶହ ପାଞ୍ଚ ଆଠଲକ୍ଷ ତିନିହଜାର ଚାରିଶହ ସାତ ଦୁଇଲକ୍ଷ ପାଞ୍ଚହଜାର ଚାରିଶହ ପାଞ୍ଚ